ଗାଡ଼ି ଚଲାବାର୍ ବୋଲିକି ନିଜେଁ ସତ୍ତର୍କ ହୋଇକିର୍ ରହେବାର୍ କଥା ଆାରୁ ଯେତେବେଲେ ବସ୍ଲା ବେଲ୍କି ଗାଡ଼ି ଠିକ୍ ଅଛି କି ନାଇଁ ବୋଲି ସବୁକି ଚେକ୍ କର୍ବାର୍ କଥା ଯଦି ପ୍ରେଟୋଲ୍ ନାଇଁନ ବେଲେ ପ୍ରେଟୋଲ୍ ବି ପକାବାର୍ କଥା ହେଲମେଟ୍ ପିନ୍ଧ୍ବାର ଜରୁରୀ ହେ ହେଲମେଟ୍ ପିନ୍ଧ୍ଲା ବେଲକେ ହୁକ୍ ଲାଗାବାର୍ ଜରୁରୀ ହେ ଯଦି ବି ପଛ ପଟରେ କିଏ ବସୁଛି ବୋଲେ ତାହାକି ବି ହେଲମେଟ୍ ଲଗାବାର୍ କଥା ଲଗାବାର୍ କାରଣ ହଉଚି ନିଜର୍ ସୁରକ୍ଷାର୍ ଲାଗି ଆାରୁ ଗାଡ଼ି ବସ୍ଲା ମାତ୍ରକେ କାଗଜ ପତ୍ରର ନିହାତି ଦରକାର୍ ଲାଇସେନ୍ସ ଦରକାର୍ ଆାରୁ ଲାଇସେନ୍ସ ବୋଲେ ନିଜର୍ ପାଖରେ ରହେବାର୍ କଥା ଆାର୍ ସେଟା ନାଇଁ ଥିନେ କୌଣସି ଚେକ୍ରେ ପଡ଼ିଲେ ନିଜ୍କେ ଅସୁବିଧା ହେବା ନିଜର୍ ସୁରକ୍ଷାର୍ ଲାଗି ସବୁବେଳେ ସତ୍ତର୍କ ରହେବାର୍ କଥା ଆରୁ ଆ ଆସ୍ତେ ଆସ୍ତେ ଯିବାର କଥା ବେଶୀ ସ୍ପିଡ଼୍ରେ ଯିବାର୍ଟା ନିଜର୍ କ୍ଷତି ହେ ଆାରୁ ଇ କ୍ଷତିକିରି ସବୁବେଲେ ଦୃଷ୍ଟି ଦେବାର୍ କଥା